ଯେଉଁ ବ୍ୟକ୍ତି ନୂଆ କରି ଚିତ୍ରାଙ୍କନ ଶିଖିଥାଏ ତାର ପ୍ରଥମେ ସେହି ଚିତ୍ରକୁ ପରିକଳ୍ପନା କରିବ ଓ ଯେଉଁ ଚିତ୍ର ନ ଆସୁଥିବ ତାହାକୁ ବାର ବାର୍ କରୁଥିବ ସେହି ଚିତ୍ର ଆଙ୍କିବା ଉଚିତ ଓ ଧୀରେ ଧୀରେ କରି ତାହା ଶିଖାଯାଏ ସେହି ଚିତ୍ର କରିବା ପ୍ରଥମେ ତାହାକୁ କଳ୍ପନା କରିବା ସେହି ଚିତ୍ରକୁ ଏକ୍ଜାମ୍ପଲ୍ ପତ୍ର ୟା ଫୁଲ ତାହାକୁ ଭଲସେ ଧ୍ୟାନରେ ଦେଖିବ ପୁଣି ତା ବିଷୟରେ ଚିନ୍ତା କରିବ ପୁଣି ସେ କିପରି ଆକାର ଗଠନ କିପରି ତାର ତାହା ଦେଖିକି ଚିତ୍ର ଆଙ୍କନ କରାଯାଏ ଓ ସେହି ଚିତ୍ରକୁ ବାର ବାର୍ କରିବା ଦ୍ୱାରା ତାହା ପରଫେକ୍ଟ ହୋଇଥାଏ ସେଥିପାଇଁ ଚିତ୍ର ବହୁତ ଧୀରେ ଧୀରେ କରି ଶିଖାଯାଏ ବହୁତ ଇଜିଲି ପ୍ରଥମରୁ ପୁଣି ତାହା ଶିଖାଯାଏ ଆଉ ଚିତ୍ର ଗୋଟେ ଏମିତି ମାଧ୍ୟମ ଯାହା ବୁଝିବାରେ ବହୁତ ସହଜ ଯେମିତି ଅଶିକ୍ଷିତ ଲୋକମାନେ ଚିତ୍ରକୁ ଦେଖି ସବୁ ଜାଣନ୍ତି ସେମିତି ଏକ୍ଜାମ୍ପଲ୍ ଅଶିକ୍ଷିତ ଲୋକ ଚିତ୍ରଙ୍କୁ ଦେଖି ହି ତାର କାର୍ଯ୍ୟ ବିଷୟରେ ଜାଣନ୍ତି ସେ କିପରି କଣ ଓ ବ୍ୟକ୍ତିର ଚିତ୍ରାଙ୍କନ ଆରମ୍ଭ ଚିତ୍ରର ଚିତ୍ରାଙ୍କନ ଆରମ୍ଭରେ ପ୍ରଥମେ ସିଏ କଳ୍ପନା କରିବ ସେହି ବିଷୟରେ ଯେଉଁ ଚିତ୍ର ଆଙ୍କିବ ସିଏ ପୁଣି ତାହା ଧୀରେ ଧୀରେ ହୋଇଯିବ